ଆମ ଗାଁର ସରପଞ୍ଚ ରାସ୍ତା କାମ ପାଇଁ ସାହାଯ୍ୟ କରନ୍ତି ରାସ୍ତା ଯଦି ଯେଉଁ ଗାଁରେ ହୋଇନଥିବ ସେହି ଗାଁ ପାଇଁକି କାମ ଆଣନ୍ତି ପୋଖରୀ ଖୋଳାଠୁ ଧରିକି ବାର୍ଦ୍ଧକ୍ୟ ଭତ୍ତା ବିଧବା ଭତ୍ତା ବି ଯାହାର ହୋଇନଥିବ ସେମାନଙ୍କ ଘର ଘରକୁ ଅସି ଦେଖିକି ଯାଆନ୍ତି ଇନ୍ଦିରା ଆବାସ କାହାର ହୋଇଛି କି ହୋଇନି ସେଇଟାବି ଆସିକି ଦେଖିକି ଯାଆନ୍ତି ସମସ୍ତଙ୍କ ଦୁଃଖ ସୁଖରେ ଠିଆ ହୁଅନ୍ତି ସରପଞ୍ଚ